ଆମେ ବିଭିନ୍ନ ପ୍ରକାରର ଗଛ ଏବଂ ଲତା ଲଗାଇଥାଉ ବିଭିନ୍ନ ପ୍ରକାର ଋତୁରେ ବିଭିନ୍ନ ପ୍ରକାର ଗଛ ଲଗାଇଥାଉ ଯେମିତିକି ସେଥିରୁ ଆମକୁ କିଛି ଭଲ ଫଳ ଫୁଲ ସବୁ କିଛି ମିଳିପାରିବ ସେଥିପାଇଁ ଆମେ ଗଛଗୁଡ଼ିକ ଲଗାଇଥାଉ ବିଭିନ୍ନ ବିଭିନ୍ନ ପ୍ରକାର ଋତୁରେ ସେହି ମଧ୍ୟରୁ ହେଲେ କି ଆମର ଆମ୍ବ ପିଜୁଳି ପଣସ ତୁଳସୀ ଗଛ ଏସବୁ ଆମକୁ ନିହାତି ଆବଶ୍ୟକ ହୋଇଥାଏ ତୁଳସୀ ଗଛଟା ଆମକୁ ଦେହ ପାଇଁ ବହୁତ ଭଲ ଥାଏ ସେଥିପାଇଁ ଆମେ ତୁଳସୀ ଗଛକୁ ଲଗାଇଥାଉ ତୁଳସୀ ଗଛର ପତ୍ର ଆମର ଦେହ ପାଇଁ ବହୁତ କାମ କରେ ଥଣ୍ଡା କାଶ ଇତ୍ୟାଦିରୁ ଆମକୁ ବହୁତ ଭଲ କାମ କରେ ଆଉ ଲତାରୁ କଲରା ଜହ୍ନି କାକୁଡ଼ି କଖାରୁ ଏଗୁଡ଼ିକ ସବୁ ଆମକୁ ମିଳିଥାଏ କଲରାଟା ଆମ ଦେହ ପାଇଁ ବହୁତ ଭଲ ଥାଏ ଡାଇବେଟିସ୍ ଲୋକମାନଙ୍କ ପାଇଁ ବି କଲରାଟା ବହୁତ୍ ଭଲ ଥାଏ ସେମାନେ ବି ତାହାକୁ ଖାଇକି ସେମାନଙ୍କ ବି ରୋଗଟା ଟିକିଏ କମି ଯାଇଥାଏ ପିତା ଜିନିଷ ଆମ ଦେହ ପାଇଁ ବହୁତ ଭଲ ଥାଏ ସେଥିପାଇଁ କଲରାଟା ବି ବହୁତ ଦେହ ପାଇଁ ନିହାତି ଦରକାର ଥାଏ